ହଁ ଅନ୍ୟ ଗ୍ରହମାନଙ୍କରେ ମଧ୍ୟ ଜୀବନ ଅଛି କାରଣ ଆମର ଦୈନନ୍ଦିନ ଜୀବନରେ କେତେ ଲକ୍ଷ୍ୟ ବି କରାଯାଇଛି କେତେ ଗୁଡ଼ିଏ ଏଲିଏନ ବା ଅନ୍ୟ ଗ୍ରହରେ ଯେଉଁମାନଙ୍କୁ ଏଲିଏନ ମଧ୍ୟ କୁହାଯାଇଥାଏ ଏଲିଅନମାନଙ୍କୁ ଦୃଷ୍ଟିଗୋଚର କରାଯାଇଥାଏ ମଧ୍ୟ କୁହାଯାଇଛି ଏବଂ ଏଲିଏନ ସ୍ପେସ୍ ମାନଙ୍କୁ ମଧ୍ୟ ଦେଖାଯିବାର ବା ଚିହ୍ନ ଦେଖାଯିବାର ଆମର ନିର୍ଦ୍ଦିଷ୍ଟ ହୋଇଅଛି ତେଣୁ କହୁଛି ଅନ୍ୟ ଗ୍ରହମାନଙ୍କର ମଧ୍ୟ ଜୀବନ ଅଛି